ଆମ ଧର୍ମ ହେଲେ ମଧ୍ୟ ଆମେ ଅନ୍ୟ ଧର୍ମକୁ ଗ୍ରହଣ କରିଥାଉ ଏବଂ ତାଙ୍କପ୍ରତି ଆକର୍ଷିତ ହୋଇଥାଉ ଯେପରି କି ଖ୍ରୀଷ୍ଟିୟାନ ଧର୍ମ ଓ ତାଙ୍କର ଖ୍ରୀଷ୍ଟୀୟାନି ହୋଇଥାଏ ଓ ତାଙ୍କ ମଧ୍ୟରୁ ଶିଖିବାକୁ ହୋଇଥାଏ ବହୁତ ବହୁତ ଗୁଡ଼ିଏ କଥା ତ ସେମାନେ ଏକ ଭାବରେ ମିଳିକି ରହିଥାନ୍ତି ଓ ସେମାନେ ଅନ୍ୟ ଧର୍ମ ପ୍ରତି କୌଣସି ଅବକାରିତା କରନାହାନ୍ତି ଓ ସେମାନେ ଭାଇ ଭାଇ ପରି ଚଳି ଆସିଛନ୍ତି ଓ ତାଙ୍କର ଏହି ପର୍ବ ଓ ତାଙ୍କର ପର୍ବକୁ ମେରି କ୍ରିସମସ୍ ପର୍ବ ଭାବରେ ଆମେ ମଧ୍ୟ ପାଳନ କରିଥାଉ ଓ ଆଜିପର୍ଯ୍ୟନ୍ତ କରୁଛୁ ଓ ଦେଖିଆସୁଛୁ ତ ତାଙ୍କର ଏହି ଧର୍ମଗୁଡ଼ିକ ବହୁତ ଭଲ ଲାଗିଥାଏ